ମୁଁ ଦୁଇ ହଜାର ସତରରେ ବହୁତ ମାନସିକ ଅସୁବିଧାରେ ଥିଲି ଏବଂ ମୁଁ ଯୋଗ ବ୍ୟାୟାମ କରିବା ଦ୍ୱାରା ମୁଁ ମୋର ଦେହ ସୁସ୍ଥ ରଖିପାରିଲି କାରଣ ଯୋଗ କରିକି ମୋର ଦେହ ସୁସ୍ଥ ରଖିଲି ଏବଂ ମୁଁ ଯୋଗ କରିବାକୁ ସେ ଦିନରୁ ବହୁତ ଭଲପାଏ ଆଉ ଯୋଗ ବ୍ୟାୟାମ କରିବା ମୋର ହାନୀକାରକ ଅଟେ ଏବଂ ମୁଁ ଯୋଗ ଏବଂ ବ୍ୟାୟାମ କରିବା ମୋର ପ୍ରତିଦିନ ମୋର ଅଭ୍ୟାସ ଅଟେ ଆଉ ମୁଁ ବୟାମ ଯୋଗ କରିବା ସବୁଦିନ କରିଥାଏ ଏବଂ ମୋତେ ବହୁତ ଭଲ ଲାଗିଥାଏ ମୋର ଦେହ ସୁସ୍ଥ ରୁହେ ଯେଉଁ ଅସୁବିଧାରେ ପଡ଼ିଥିଲି ସେ ଅସୁବିଧା ଦୂର କରିଥିଲା ମୋର ବ୍ୟାୟାମ ଏବଂ ଯୋଗ ସେଥିପାଇଁ ମୁଁ ଯୋଗ ବ୍ୟାୟାମକୁ ବହୁତ ଭଲପାଏ ଏବଂ ମୁଁ ବ୍ୟାୟାମ କରିବା ମୋର ସବୁଦିନର ଅଭ୍ୟାସ ମୁଁ କେବେ ଭୁଲିପାରିବି ନାହିଁ ମୁଁ ବ୍ୟାୟାମ କରିବି କରୁଥିବି ଆଉ କରୁଛି ମଧ୍ୟ ଆଉ ବ୍ୟାୟାମ ମୋ ପାଇଁ ବହୁତ ଭଲ ଅଟେ କାହିଁକିନା ମୋର ଅସୁବିଧାକୁ ବ୍ୟାୟାମ ଏବଂ ଯୋଗ ଦୂର ଦୂର କରିଦେଇଛି ସେଥିପାଇଁ ମୁଁ ବ୍ୟାୟାମ ଏବଂ ଯୋଗକୁ ବହୁତ ଭଲପାଏ ଆଉ ସମସ୍ତଙ୍କୁ ବ୍ୟାୟାମ ଯୋଗ କରିବା ଦରକାର